ଏହି କୁକୁଡ଼ା ବ୍ୟବସାୟ ବ୍ୟତୀତ ଆମେ କୁକୁଡ଼ାରୁ ଯୋଉ ଅଣ୍ଡା ମିଳୁଛି ଏଇ ଅଣ୍ଡା ମଧ୍ୟ ବ୍ୟବସାୟୀ ମୋର ଅଛି ଏହି ଅଣ୍ଡା ବ୍ୟବସାୟୀ ମଧ୍ୟ ଭଲ ଲାଭଦାୟକ ବ୍ୟବସାୟ ଏହି ବ୍ୟବସାୟ ଦ୍ଵାରା ମଧ୍ୟ ଆମେ ଅନେକ ପଇସା ଉପାର୍ଜନ କରିପାରୁ ଆଉ ଆମେ ଭାବୁଛି କୁକୁଡ଼ା ବ୍ୟତୀତ ଆମର ଯଦି ଏଇ ମାଛ ମଧ୍ୟ ହେଇପାରିବ ଅନ୍ୟ ପାର୍ଶ୍ଵ ବ୍ୟବସାୟ ମାଛ କିମ୍ବା ଛେଳି ତଥାପି ଆମେ ଏହା ମଧ୍ୟ କରିପାରିବୁ ଏହି ବ୍ୟବସାୟ ମଧ୍ୟ ଲାଭଦାୟକ ଅଟେ ଆମେ ଯଦି ଏଇ କୁକୁଡ଼ା ବ୍ୟବସାୟ ସହିତ ମାଛକୁ ସାଧାରଣତଃ ସାଇଡ଼୍ ବିଜ୍ନେସ୍ ମାଧ୍ୟମରେ ଆମେ ଭାବରେ ରଖିବା ତାହେଲେ ମଧ୍ୟ ଆମେ ଦୁଇ ପଇସା ଲାଭ କରିପାରିବା ଏହି ବ୍ୟବସାୟୀ ଏ କୁକୁଡ଼ା ବ୍ୟବସାୟୀକୁ ମଧ୍ୟ ଆମେ ଆଉ ଟିକେ ଯଦି ବିଭିନ୍ନ ପ୍ରକାର ମିକ୍ସ ଆକାରରେ କରିବା ଯେପରିକି କୁକୁଡ଼ା ଏବଂ ଦେଶୀ କୁକୁଡ଼ା ଦେଶୀ କୁକୁଡ଼ାକୁ ମିଶେଇକି ଯଦି ଆମେ ତା'କୁ ପୁଣି ବଢ଼େଇ ପାରିବା ତାହେଲେ ମଧ୍ୟ ଏଠି ଆମେ ଦୁଇ ପଇସା ଲାଭ ଛାଡ଼ିପାରିବା କୁକୁଡ଼ା ପଇସା ବହୁତ ଭଲ ବ୍ୟବସାୟ ଏହା ସହିତ ଆମେ ଯୋଉ କୁକୁଡ଼ାର ଯୋଉ ତା'ର ଗୋବର ମିଳୁଛି ତା'କୁ ଆମେ ବ୍ୟବହାର କରି ମାଛକୁ ଦାନା ଦେଇପାରିବା ଆଉ ଆମର ତା ଖତ ମଧ୍ୟ ବ୍ୟବହାର ହେଇପାରୁଛି ତେଣୁ କୁକୁଡ଼ା ଚାଷ ବ୍ୟବସାୟ ସହ ଅଣ୍ଡା ମାଛ ଇତ୍ୟାଦି ବ୍ୟବସାୟ ମଧ୍ୟ ଆମେ କରିପାରିବା